ମୁଁ ଯେତେବେଳେ ମୋର ଫୋନ୍ କିମ୍ବା ଲ୍ୟାପଟପ୍ର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ ତେବେ ମୁଁ ମୋର ସିନିୟର କିମ୍ବା ମୁଁ ମୋର ବଡ଼ ଭାଇ ବଡ଼ ଦିଦି ଯିଏ ମାନେକି ଫୋନ୍ର ଏକ୍ସପର୍ଟ ଏବଂ ଲ୍ୟାପଟପ୍ର ଏକ୍ସପର୍ଟ ମୁଁ ତାଙ୍କ ପାଖକୁ ସାହାଯ୍ୟ ନିମନ୍ତେ ଯାଇଥାଏ ଏବଂ ତାଙ୍କ ପାଖରୁ କୌଣସି ଜିନିଷ ସମାଧାନ ପାଇ ଥାଏ ଏବଂ ତଥାପି ମୁଁ ଯଦି ସେ ସମସ୍ୟାର ସମାଧାନ କରିପାରି ନ ଥାଏ ତେଣୁ ମୁଁ ବାଧ୍ୟ ହୋଇ ନିକଟସ୍ଥ କୌଣସି ସମାଧାନ ପାଇଁ ଭଲ ସେବା କେନ୍ଦ୍ରକୁ ଯାଇ ଥାଏ ଏବଂ ସେମାନେ ମୋତେ ସଠିକ ସମାଧାନ କହିଥାନ୍ତି ଯାହାଫଳରେ ମୁଁ ମୋର ଫୋନ୍ କିମ୍ବା ଲ୍ୟାପଟପ୍ର ସମସ୍ୟାର ସମାଧାନ କରିପାରି ଥାଏ ଏବଂ ଏହାଦ୍ୱାରା ମୁଁ ଉପକୃତ ହୋଇଥାଏ ଏବଂ ମୋ ନିକଟସ୍ଥ ଥିବା ପ୍ରତ୍ୟେକ ମୁଁ କେନ୍ଦ୍ରକୁ ଯାଏ ଏବଂ ସେହିସବୁ ସମସ୍ୟାର ସମାଧାନ ପାଇଥାଏ ଏବଂ ମୁଁ ମୋର ବଡ଼ ଭାଇ ବଡ଼ ଦିଦି କିମ୍ବା ଯେଉଁମାନେ ମୋର ଏକ୍ସପର୍ଟ ଅଛନ୍ତି ମୁଁ ତାଙ୍କ ସାଙ୍ଗରେ ପରାମର୍ଶ କରିଥାଏ ଥାଏ କାହିଁକି ଏଇ ଜିନିଷଟେ ହେଲା କ'ଣ ପାଇଁ ମୁଁ କ'ଣ ମୋର କ'ଣ ଭୁଲ ଥିବା ହେତୁରୁ ଏସବୁ ହୋଇଛି କିି ବୋଲି ମୁଁ ତାଙ୍କଠାରେ ପରାମର୍ଶ ଗ୍ରହଣ କରିଥାଏ ଏବଂ ମୁଁ ତାଙ୍କଠାରୁ ପରାମର୍ଶ ଗ୍ରହଣ କରିବା ପରେ ମୁଁ ମୋର ସମାଧାନର ମୁଁ ନେକ୍ସଟ ଟାଇମ୍ ସେଇ କାମକୁ ନକର ନିମନ୍ତେ ମୁଁ ଚେଷ୍ଟା କରିଥାଏ ଏବଂ ଏହା ବ୍ୟତୀତ ମୁଁ ଅନ୍ୟ ମୋର ଫୋନ୍ କିମ୍ବା ଲ୍ୟାପଟପ୍ ଏକ୍ସପର୍ଟ ମାନଙ୍କ ସହ ଯୋଗାଯୋଗ କରିଥାଏ ଏବଂ ସେମାନଙ୍କ ସହ କଥାବାର୍ତ୍ତା କରି ସେମାନଙ୍କଠାରୁ କିଛି ସମସ୍ୟାର ସମାଧାନ ପାଇ ଥାଏ ଏବଂ ମୁଁ ତାହାଙ୍କଠାରେ କୌଣସି ନୂତନ ବିଷୟ ଶିଖିବାକୁ ପାଇ ଥାଏ ଏ ଏବଂ ମୁଁ ସେସବୁ ତାହା ଉପରେ ଆପ୍ଲାଏ କରିଥାଏ ଆଉ ଏବଂ ମୁଁ ସେମାନଙ୍କୁ ଲାଷ୍ଟରେ ଥ୍ୟାଙ୍କ ୟୁ ଜଣାଇ ଥାଏ